ମୁଁ ବିଭିନ୍ନ ପ୍ରକାର ରୋଷେଇ କରିଛି କିନ୍ତୁ ସବୁଠାରୁ ଚ୍ୟାଲେଞ୍ଜିଙ୍ଗ ରେସିପି ହେଉଛିି ମୋ ପାଇଁ ମଟନ୍ ରୋଷେଇ କରିବା ମୁଁ ମାଂସ ଭଲ ଭାବରେ ରୋଷେଇ କରିପାରେ ନାହିଁ କାରଣ କେତେ ମସଲା ପଡ଼ିବ ଗରମ ହେବ ଏସବୁ ମୋତେ ଆସେ ନାହିଁ ତେଣୁ ମୁଁ ଏଥିରୁ ବହୁତ କଷ୍ଟ ହୋଇଥାଏ ମୋତେ ରୋଷେଇ କରିବା ପାଇଁ ଏବଂ ମୋତେ ତରକାରୀ ମଧ୍ୟ ରୋଷେଇ କରିବା ଆସେ ନାହିଁ ଏସବୁ ବହୁତ କଷ୍ଟକର କାମ କିନ୍ତୁ ମୋତେ ଡାଲି ଆଳୁ ଭଜା ଶାଗ ଏସବୁ ତିଆରି କରିବା ପାଇଁ କଷ୍ଟ ହୋଇନଥାଏ ମୁଁ ସହଜରେ ଏସବୁ ରୋଷେଇ କରିପାରିଥାଏ ମାଂସକୁ ପ୍ରଥମେ ସିଝେଇବା ଯଦି ଆମେ ଟେମ୍ପ୍ରେଚର୍ ଠିକ ନ ରଖିବା ତାହେଲେ ମାଂସ ସିଝିବ ନାହିଁ ଏବଂ ସେଟା ନଷ୍ଟ ହୋଇଯିବ ସେଥିପାଇଁ ଆମକୁ ଟେମ୍ପ୍ରେଚର୍ ତେଲ ଗରମ କରି ତାକୁ ମସଲାକୁ ଠିକ ଭାବରେ କଷିବାକୁ ପଡ଼ିବ ଏମିତି ଏସବୁ ମୋ ଦ୍ୱାରା ହୁଏ ନାହିଁ କିନ୍ତୁ ଅନ୍ୟ ସବୁ ରୋଷେଇ ମୁଁ ବହୁତ ଭଲ ଭାବରେ କରିପାରେ ଏବଂ ମୋ ଅଭିଜ୍ଞତାର ମୁଁ ଶିଖିବାକୁ ପାଇଲି ଯେ ଆମେ ଯଦି ଭଲ ଭାବରେ ରୋଷେଇ କରିବା ଅନ୍ୟମାନେ ଖୁସି ହୋଇଯିବେ ପ୍ରଶଂସା କରିବେ କିନ୍ତୁ ଆମେ ଯଦି ଭଲ ରୋଷେଇ ନ କରିବା ଅନ୍ୟମାନେ ଆମ ଖାଦ୍ୟ ଖାଇବା ପାଇଁ ଇଚ୍ଛା କରିବେ ନାହିଁ